ଦୁଇ ପାଞ୍ଚ ଦୁଇ ହଜାର ଦଶ ଆଠ ନଅ ଦୁଇ ହଜାର ପନ୍ଦର ନଅ ତିନି ଦୁଇ ହଜାର କୋଡ଼ିଏ ଏକୋଇଶି ସାତ ଦୁଇ ହଜାର ବାଇଶି ତିନି ଦୁଇ ଦୁଇ ହଜାର ଚବିଶି